ମୁଇଁ ଦୁକାନେ ତମକେ କହିଥିନି ଯେ ସାମ୍ପୁ ଗୋଟେ ଭଲଟା ଗୋଟେ ଦେବ ବୋଲେ ଏଇଟା କାଁଣା ଖରାପ ସାମ୍ପୁ ଗୋଟେ ଦେଇଚ ଆମେ କେନ୍ତା କରମା ସବୁ ଲୋକ ତମ ଦୁକାନର ନଉଚନ୍ ସାମ୍ପୁ ଖରାପ ବାହାରିଲେ ତମର ଦୁକାନମନେ ଚଲବା କେ ଆରୁ ତା'ପରେ ତମେ କାଁ ଯେ ଏନ୍ତା ସାମ୍ପୁମନେ ବିକୁଛ ସାମ୍ପୁ ସାମ୍ପୁମାନେ ଵିକବାର କେ କଥା କି ସାମ୍ପୁମାନକେ ଫିକି ଦିଅ ଅଲଗା ସାମ୍ପୁ ଆନ ଜେନ ସାମ୍ପୁ ଭଲ ୟୁସ ହେସି ସେ ସାମ୍ପୁ ଆନେ ଆନ ଆମେ ଏଛେନ ସାମ୍ପୁ ହେଡ଼ ଆଣ୍ଡ ସୋଲଡ଼ର ଗୋଟେ ଲଗଉଚୁ ସେ ସାମ୍ପୁ କେତେ ବଢ଼ିଆଁଟା ସନସିଲ୍କ ସାମ୍ପୁ ପୁରା ଖରାପ ବାହାରିଚେ ଜେ ନେଇଁ ନେ ନେ ସେ କିଛି ବି ତାର କିଛି ବି ନେଇଁ ନାଁ ସେ ସାମ୍ପୁନେ ଆର ସାମ୍ପୁ ତୋ ସବକର ନୁ ଭଲ ସାମ୍ପୁ ହେଡ଼ନେ ସୋଲଡ଼ର ସାମ୍ପୁ ହଉଚି ମୁଇଁ ହେଟା ଏକା ଲଗାସି